ମୁଁ ଏକ ଓଡ଼ିଶାବାସୀ ଅଟେ ଏବଂ ମୋ ମାତୃଭାଷା ଓଡ଼ିଆ ଆମ ଗାଁଗହଳିରେ ଓଡ଼ିଆ ଭାଷା ବହୁତ ଚଳପ୍ରଚଳିତ ହୋଇଥାଏ କିନ୍ତୁ ସହରାଞ୍ଚଳରେ ଓଡ଼ି ଓଡ଼ିଆ ଭାଷା ସହିତ ଆଉ କିଛି ମିଶ୍ରିତ ଭାଷା ମଧ୍ୟ ଲାଗିରହିଥାଏ ଗାଁଗହଳିରେ ଓଡ଼ିଆ ଭାଷା ବହୁତ ଚଳପ୍ରଚଳିତ ହୋଇଥାଏ ଓ ଓଡ଼ିଆ ଭାଷାକୁ ପ୍ରାୟତଃ ବହୁତ ଲୋକ ପ୍ରଶଂସା କରନ୍ତି ଓଡ଼ିଆ ହୋଇଥିବାରୁ ମୁଁ ମୋ ନିଜକୁ ବହୁତ ଗର୍ବ ଅନୁଭବ କରୁଅଛି